ହ୍ୟାଲୋ ହଁ ବେ ଜାଣି ପାରିବିନି କ'ଣ କହୁଛୁ ହଁ ଭଲ କଥାଟା କହିଲୁ ଆଉ ମୋର ବି ବହୁତ ଦିନରୁ ଇଚ୍ଛା ଦେଖିବାକୁ ଯିବାକୁ ହେଲେ କେହି ମିଳୁନଥିଲେ ଭଲ ଆମର ହେଲା ତୋର ମୋର ଯିବା ଆଉ ହଁ ଘରେ ଛାଡ଼ିବେନି କାଇଁ କହିଲେ ଛାଡ଼ିବେନି ଯିବା ତ ସାଙ୍ଗ ହେଇକି ଆମେ ଯିବା ଆଉ ତୋ କଥା ଶୁଣିଲେ କହିବି ଯିବେ ଛାଡ଼ିବେ ହଁ ସାତଟା ବେଳକୁ ଆରମ୍ଭ ହେଲେ ହେ ନା ମ ସନ୍ଧ୍ୟା ବେଳକୁ କାଇଁ ଯିବା ଆମେ ଯଦି ଯିବା ସକାଳୁ ପଳାଇବା ଯାଇକି ଜଗନ୍ନାଥ ଦର୍ଶନ କରିବା ଅବଢ଼ା ଫବଡ଼ା ଖାଇବା ଗଲା ଖାଇ ସାରିଲା ବେଳକୁ ସମୁଦ୍ର କୂଳ ଟିକେ ଯିବା ବୁଲିବାକୁ ବୁଲିକି ଆସିଲା ବେଳକୁ ସମୟ ହେଇ ଯାଇଥିବ ଛଅଟା ସାତଟା ଗଲା ସନ୍ଧ୍ୟା ଶୋ ଦେଖିବା ସେଇଠି ଭଲ ନାଚଗୀତ ବଢ଼ିଆ ହୁଏ ଦେଖିବାକୁ ଭଲ ଲାଗେ ଭଲ ଲାଗେ ଦେଖିବା ପାଇଁ ଦେଖିବା ଆଉ ନା ମୁଁ ଦେଖିବି ନା କାହାକୁ କହିବି କା କହିବି ଦେଖିକି କାହାକୁ ସାଙ୍ଗ ସାଥୀ ହେଉ ନହେଲେ କାହାକୁ ଘର ପାଖର ଭଉଣୀ ଫଉଣୀ କାହାକୁ କହିକି ଯିବାକୁ କିଏ ଯିବୁ ଆଉ ମୁଁ ଯିବି ଆଉ ଜଣକୁ କାହାକୁ ନେଇକି ଯିବି ଆଉ ତୁ ତୁ କ'ଣ ଏକୁଟିଆ ଯିବୁ

ହଁ ହଁ ଯିବାହାରି ଭଲ ହେଲା ସକାଳୁ ମୋର ବି ବହୁତ ଦିନରୁ ଇଚ୍ଛା ଥିଲା ହଁ ହଁ ଗଲାବେଳକୁ ନେଇଯିବା ଗଲାବେଳକୁ କେତେଟା ବେଳକୁ ଯିବା ଷ୍ଟେସନ୍

ହଁ ହଉ ଆମେ ଦେଖିବା ଶୋ ଦେଖିବା ଖାଇ ପିଇକି ଏକାଥରେ ଆସିବା ଆଉ ଆସିକି ଲେଟ୍ ହେବ ପହଞ୍ଚିବାକୁ ଖାଇ ପିଇକି ଆସିବା ଆଉ ହଁ ହଉ ମୁଁ ବାହାରିଲେ ତୋତେ କଲ୍ କରିବି ଆଉ ହଁ ହଉ ରଖ